ହେଲୋ ସାଙ୍ଗ ତୁ କହିପାରିବୁ କି ଗୋଲ୍ଡେନ ଭିଉ ହୋଟେଲଟା କେମିତି କ'ଣ ଅଛି ମୁଁ ଗୋଟେ ବିରିୟାନୀ ଅର୍ଡର ଦେଇଥାନ୍ତି ତ କେମିତି କ'ଣ ମସଲାପତି କ'ଣ ଅଧିକା ଦେଉଛି ନା କ'ଣ ସେ ଗୋଲ୍ଡେନ ଭିଉ ରେଷ୍ଟୁରାଣ୍ଟର ଷ୍ଟାଫ ଲୋକମାନେ କେମିତି କ'ଣ ବ୍ୟବହାର କରନ୍ତି କହିପାରିବୁ କି ମୁଁ ଗୋଟେ ଅର୍ଡର ଦେବି ବିରିୟାନୀ ଗୋଟେ ଅର୍ଡର ଦେବି ତୁ ଯଦି ଚାହିଁବୁ ବୋଇଲେ କହିବୁ ବୋଲେ ମୁଁ ଅର୍ଡର ଦେବି ଦେଖ ମୋତେ ଟିକେ କହ ତୁଇ କହ ହେଲେ ମୁଁ ଗୋଟେ ବିରିୟାନୀ ଅର୍ଡର ଦେବି ଆଉ ସାଙ୍ଗ ପିଲାଙ୍କୁ ବି ପଠେଇବି ସେଠି ଯାହା ସେଠି ଭଲ ଅଛି ରେଷ୍ଟୁରାଣ୍ଟ ଭଲ ଅଛି ସେଠି ଷ୍ଟାଫ ଲୋକମାନେ ବି ଭଲ ବ୍ୟବହାର କରନ୍ତି ଆଉ କେତେ ଟାଇମ୍ ଭିତରେ ଅର୍ଡର ଦେଲେ ଦେଇ ଯାଇପାରିବ ଘରେ ରେଷ୍ଟୁରାଣ୍ଟରୁ ଟିକେ କହ ଆଉ ରେଷ୍ଟୁରାଣ୍ଟର ଏମିତି କ'ଣ ଟିକେ କହ ଆଉ ମୁଁ ଅର୍ଡର ଦେବି